ହଁ ମୁଁ ସେହି ପାଞ୍ଚଟି ତାରିଖ ମନେ ରଖି ପାରିବି ଯେମିତିକି ବାର ପାଞ୍ଚେ ଦୁଇହଜାର ତେଇଶି ଅଠର ନଅ ଦୁଇହଜାର ତେଇଶି କୋଡ଼ିଏ ଦଶ ଦୁଇହଜାର ତେଇଶି ପଚିଶି ଏଗାର ଦୁଇହଜାର ତେଇଶି ଏକେ ଦୁଇ ଦୁଇହଜାର ଚବିଶି